ମୁଁ ମଧ୍ୟ ନିର୍ବାଚନରେ ସାମିଲ ହୋଇଥିଲି ମୁଁ ଏକ ପଦବୀରେ ଛିଡ଼ା ହୋଇଥିଲି ଯେଉଁ ମୋର ବି ଅନ୍ୟ ମାନେ ବିଭିନ୍ନ ପ୍ରକାର ଲୋକମାନେ ମୋର ଚିହ୍ନା ଥିଲେ ଯଦ୍ଵାରାକି ମୁଁ ଇଲେକ୍ସନ ମାନେ ଠିଆ ହୋଇଥିଲି ନିର୍ବାଚନରେ ଏହାଦ୍ୱାରା ମୋର ପରୋକ୍ଷ ପାର୍ଟି ସହି ନପାରି ମଧ୍ୟ ମୋ ସହିତ ଅନେକ ଖରାପ ବ୍ୟବହାର କଲେ ମୋର ଯେମିତି ଯେପରି ମୋ ଗାଡ଼ି ଭାଙ୍ଗି ଦେଇଥିଲେ ସେ ସମୟରେ ଏବଂ ପ୍ରଚାର କଲାବେଳେ ମୋ ଗାଡ଼ି ବୁଲିଲା ବେଳେ ଗାଡ଼ି ଉପରେ ତ ଭଙ୍ଗା ରୁଜା କରୁଥିଲେ ସେମାନେ ମଧ୍ୟ ମୋ ନାଁରେ ମିଛ କେସ୍ ଦେଇ ଫୋର୍ଜରି କରି ମୋତେ ଥାନାରେ ବନ୍ଦୀ କରିଥିଲେ ସେମାନେ ମଧ୍ୟ ମୋର ନିର୍ବାଚନ ପଦବୀରେ ଛିଡ଼ା ହେବା ସହି ନପାରି ମୋ ସହିତ ଏମିତି ସବୁ କାର୍ଯ୍ୟ କରିଥିଲେ ଏବଂ ଏହା କରିବା ସହିତ ମଧ୍ୟ ମୋର ଟଙ୍କା ମଧ୍ୟ ଲୁଟି ନେଇଥିଲେ ଭଙ୍ଗା ରୁଜା ସବୁ କରିଥିଲେ ଏହାଦ୍ୱାରା କି ମୁଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲି